ଆଉ କ'ଣ ହେଲା କୁହ ହେଲୋ ଧାନ ଧାନ ବିଷୟରେ ତୁମର ହଁ ଡି ଏ ପି ଆଉ ପଟାସ ଏସବୁ ମିଶେଇିକି ପକେଇଥାନ୍ତ କି ପିଡ଼ିଆ ପକେଇଛ କ'ଣ କରୁଛ ଧାନରେ ଖରାପ ହୋଇଗଲା କହୁଛ

ଧାନ କ'ଣ ଖରାପ ହେଲା କେମିତି କ'ଣ ହେଲା ଆଉ ଧାସ ହୋଇଗଲା କି

ଘାସ ଗଛ ପକେଇଛ ତ ଘାସ ଗଛ ପକେଇଛ ଚାଷ ପିଡ଼ିଆ ଆଉ ଭରଣକେ କେତେ କିଲୋ ନାଖେ ଦେଇଛ ଦଶ କିଲୋ ଲାଖେ ଦେଇଛ ତ ଭଲ ଧାନ ହୋଇଥିଲା ଆସନ୍ତା ବର୍ଷକୁ ଭଲ ଟିକେ ଧାନ ଅଧିକ ହେବ ଆଉ ଭଲ ବହୁତ ପିଡ଼ିଆ ତ ଆଉ ଆସନ୍ତା ବର୍ଷକୁ ଆସିଲେ ଆମ ଦୋକାନକୁ ଆସିବ ଆଇଲେ ନେବ ପିଡ଼ିଆ ହଁ ହଁ ଔଷଧ ହେଲେ ପକେଇବ ଆଉ ଏବେ କ'ଣ ଧାନ ବାହାର କଲାଣି ଆଉ ଏ ବର୍ଷ ଆଉ କ'ଣ ଉପାୟ କରିବା ଆସନ୍ତା ବର୍ଷକୁ ନେଇକରି ପକେଇବା ଆଉ ଆଉ ଯାହା ଧାନ ହଁ ଧାନ ବାହାରି ନଥିବ ଆଉ ନେଇକରି ଔଷଧ ମାନେ ପକେଇବା ଯଦି ରୋଗ ହୋଇଗଲା ଧାନ ଆଉ କ'ଣ କରିବ ଆଉ ଧାନ ବାହାର ପଡ଼ିଲା ଆଉ ହେବ କି ଏବେ ଆଉ କିଛି ହେବନି ଔଷଧ ଆସନ୍ତା ପିଡ଼ିଆ ଅଧିକ ଦେବନି ଘାଷ ପିଡ଼ିଆ ପଟାଶ ଟିକେ ଆଉ ଟିକେ ଅଧିକ କରି ଦେବ ଧାନ ପକେଇ ଧାନ ଭଲ ହେବ ଆଉ ରୋଗରେ ନହେଲେ ଔଷଧ ଆଣିକରି ଦେଖେଇକରି ଔଷଧ ନେଇକିରି ପକେଇବା

ଆଉ ଏବେ ତ ଧାନ ବାହାରିଲାଣି ରୋଗ ହୋଇଗଲା ଆଉ ଏବେ କିଛି ହେବନି ଆଉ ଆଉ ଆପଣ ବୁଝିବ ଆସିକି ନେବ ଆମ ଦୋକାନରୁ ଆଉ ହଉ ମ୍ୟାଡମ ରଖିଲି